ଆଜ୍ଞା ଓଡ଼ିଶାରେ କୃଷି ଶିଳ୍ପ ସମ୍ମୁଖିନ ହେଉଥିବା ସମସ୍ୟା ଆମର ବହୁତ ସମସ୍ୟା ହେଉଛି କି ଯେତେବେଳେ ବର୍ଷା ହଉ ନାହିଁ ଆମର ସେତେବେଳେ ବି ସମସ୍ୟା ହଉନି ହେଉଛି ଆଉ ଜଳବାୟୁ ବି ପରିବର୍ତ୍ତନ ହେଉଛି ଆଉ ଯେତେବେଳେ ବର୍ଷା ହେଉଛି ଆମ ଓଡ଼ିଶାରେ ଶିଳ୍ପ ବିକାଶ ଉପରେ ବି ପଡ଼ୁଛି ଯେତେବେଳେ ପାଣି ଅଧିକ ସେ ଜଳବାୟୁ ହେଇଯାଉଛି ନା ଗଡ଼ିଆ ପୋଖରୀ ଖାଲି କୋତରା ହେଇଯାଉଛି ଆଉ ଆମ ଶିଳ୍ପ ଗୁଡ଼ିକ ବି ନଷ୍ଟ ହେଇଯାଉଛି ଜଳବାୟୁ ଶିଳ୍ପ ଗୁଡ଼ିକର ଦାୟୀ ହେଉଛି ଆଉ ଆମେ ତାକୁ ସମାଧାନ କିପରି କରିବା ସମାଧାନ କରିପାରିବା ଏବଂ ଉନ୍ନତି ବି କରିପାରିବା ଜଳବାୟୁ ପରିବର୍ତ୍ତନ ବି କରିପାରିବା କାହିଁକି ନା ଆମେ ଯଦି ଜଳବାୟୁ ଯେତେ ହେଲେ ଆମେ ସିନା ପଦାରୁ ପାଣି ପାଉଛନ୍ତି ଆମ ବିଲ ବାଡ଼ିରେ ପାଣି ପଶିଯାଇକି ଜିନିଷ ସବୁ ନଷ୍ଟ କରିଦେଉଛି ଆଉ ସେଇ କୋତରା ପାଣି ପିଇକି ବି ଆମ ଜୀବନ ବି ନଷ୍ଟ ହେଇଯାଉଛି ଆଉ ସେଥିମଧ୍ୟରୁ ଆମେ କ'ଣ କରିବା କି ଆମେ ଯଦି ଘରେ ଗୋଟିଏ ଗୋଟିଏ କୂଅ ଖୋଳିବା କୂଅ ଖୋଳିକି ଜଳକୁ ଇଏ କରିବା ସେଥିରେ ଆମେ ଖାଇଲେ ବି ଆମେ ରୋଗମୁକ୍ତ ହବା ନାହିଁ ଏବଂ ବିଲ ବାଡ଼ି ଜିନିଷ ବହୁତ ବି ନଷ୍ଟ ହେଇଯାଉଛି ତାକୁ ଜଳବାୟୁରେ ରୋକିବା ପାଇଁ ଆମେ ଗୋଟେ ଗୋଟେ କୁଣ୍ଡ କରି କୁଣ୍ଡରେ ପାଣି ହେଇ ବିଲରେ ନାଳ କାଟିଦେଇ ଅଲଗା ଆଡ଼େ ପାଣି ଛାଡ଼ି ଦବା ଆଉ ଶିଳ୍ପ ଗୁଡ଼ିକ ଶିଳ୍ପ ଗୁଡ଼ିକରେ ତ ବହୁତ ନଷ୍ଟ ହେଇଯାଉଛି ଯାନହାନୀ ଶିଳ୍ପ ଗୁଡ଼ିକ ଉଠେଇବା କୁଆଡ଼ୁ ଆମ ବିଲ ବାଡ଼ି ଜିନିଷ ନଷ୍ଟ ବହୁତ ହେଇଯାଉଛି ଆଉ ଏଥିରେ ଦାୟୀ କିଏ ରହିବ କୃଷିର ତ ପ୍ରାଚୀନ ପଦ୍ଧତି ବି ଇଏ ହେଉଛି